ମୁଁ ଫୁଲ ଗଛ ଲଗାଏ ଗେଣ୍ଡୁ ସେବତୀ ରଜନୀଗନ୍ଧା ହୁଁ ଆଉ କେତକି ଗଛ ବି ଲଗେଇଛି ଦୁଦୁରା ଫୁଲ ଦୁଦୁରା ଫୁଲ ଆଉ ଟଗର ଗଛ କନିଅରି ଗଛ ମନ୍ଦାର ଗଛ ଆଉ ମଲ୍ଲି ଚମ୍ପା ଗଛ ବି ଅଛି ହୁଁ ତା' ଦେହରେ ଇଏ ଡାଲିଆ ଗଛ ବି ଅଛି ଆଉ ଗୋଲାପ ଗଛ ଆଉ ଦି ତିନିପ୍ରକାର ଗୋଲାପ ଗଛ ମୁଁ ଲଗେଇଛି ମୋ ବଗିଚାରେ ଅଛି ଆଉ ଔଷଧୀୟ ଗଛ ବି ଲଗେଇବାକୁ ମୋତେ ତୁଳସୀ ଗଛ ଆଉ ସୁଗନ୍ଧରାଜ ଗଛ ବି ଅଛି ଆଉ ଗୋଟିଏ ଅଶୋକାରିଷ୍ଟ ଗଛ ଲଗେଇଛି ଅର୍ଜୁନ ଗଛଟା ଅର୍ଜୁନ ଗଛ ବି ଲଗେଇଛି ଆଉ ବିଭିନ୍ନ ପ୍ରକାର ଗଛ ବି ଲଗେଇଛି ମୁଁ ମାନେ ଔଷଧୀୟ ଗଛ ଲଗେଇଛି ପ୍ଲସ୍ ଫୁଲ ଗଛ ଲଗେଇଛି ତା' ଦେହରେ ପନିପରିବା ଗଛ ବି ଲଗେଇଛି ବାଇଗଣ ଲଗେଇଛି ଆଉ ବିନ୍ସ ଗଛ ଲଗେଇଛି କଲରା ଗଛ ଲଗେଇଛି ଆଉ କଖାରୁ ଗଛ ବି ଗୋଟିଏ ଲଗେଇଛି ଆଉ ଲଙ୍କା ଗଛ ତ ବହୁତ ଗୁଡ଼ା ଲଗେଇଛି ମାନେ ବାରମାସୀ ଲଙ୍କା ସେଟା ସବୁଦିନ ପାଇଁ ଲଙ୍କା ହୁଏ ଆଉ ଇଏ ଗଛ ଅଛି ଏବେ ଯେଉଁ ସିଜିନ୍ ଚାଲୁଥିଲା ମୂଳା ମୂଳା ଗଛ ଲଗେଇଥିଲି ପିଆଜ ଗଛ ବି ଅଳ୍ପ ଲଗେଇଥିଲି ଆଉ ବିଭିନ୍ନ ପ୍ରକାର ଗଛ ବି ବଗିଚାରେ ଅଛି ବଗିଚାରେ ଗଛଟା ଲଗେଇବା ପାଇଁ ମୋତେ ଭଲ ଲାଗେ ବିଭିନ୍ନ ପ୍ରକାର ଔଷଧୀୟ ଗଛ ହଉ କି ଫୁଲ ଗଛ ହଉ ଫଳ ଗଛ ଯେକୌଣସି ଗଛ ହଉ ମୋତେ ଲଗେଇବାକୁ ଭଲଲାଗେ ଆଉ ବେଶିକରି ମୋତେ ଟମାଟୋ ଯେଉଁ କଞ୍ଚା ଟୋମାଟ ମୋତେ ଭଲଲାଗେ ବୋଲି ମୁଁ ବେଶୀ ଟମାଟୋ ଗଛ ଲଗାଏ ମାର୍କେଟରୁ ଚାରା ନେଇ ଆସିକି ମୁଁ ବର୍ଷକ ଯେଉଁ ବାରମାସୀ ଟମାଟୋ ବି ଆଣିକି ଲଗେଇଥାଏ କଞ୍ଚା ଟମାଟୋ ଖାଇବି ବୋଲି ହୁଁ ଆଉ ସବୁପ୍ରକାର ଫୁଲ ଫଳ ଗଛ ମୋତେ ଲଗେଇବାକୁ ଭଲଲାଗେ ଆଉ ମୋତେ ମଧ୍ୟ ଭଲ ଲାଗେ ଆଉ ମୁଁ ଫୁଲ ଲଗେଇବାକୁ ଭଲପାଏ ବୋଲି ବେଶୀ ଲଗେଇଛି ସୁଗନ୍ଧରାଜ ମଲ୍ଲି ଆଉ ଇଏ ଗଛ ସେବତୀ ଗଛ ପ୍ରାୟ ଲଗେଇଛି ସେଥିରୁ ମୁଁ ଆସିକି ଲଗେଇ ଇଟଳ ମାଳ ପୁରା ବାଡ଼ ସାରା ଲଗେଇ ଦେଇଛି ଇଟଳମାଳ ଫୁଲ ମୁଁ ଲଗାଇ ବୋଲି ଇଟଳା ମାଳ ଫୁଲ ପୁରା ବାଡ଼ ସାରା କରିଦେଇଛି ଆଉ ସେ ବହୁତ ବାସ୍ନା ଭଲ ବି ହୁଏ ଆଉ ବହୁତ ଲେଖା ଫୁଟେଇବି ସେ ଫୁଲ ଅଧିକା ଅଧିକା ଫୁଟେ ମୁଁ ତାକୁ ଲଗାଏ ଆଉ ମୋତେ ଭଲଲାଗେ ଆଉ ତୁଳସୀ ଗଛ ମାନେ ବାଡ଼ ଚାରି କତିଯାକ ତୁଳସୀ ଗଛ ଲଗେଇ ଦେଇଛି ଯାହାଫଳରେ ତା' ବାସ୍ନାଟା ବହୁତ ବଢ଼ିଆ ସେ ମାନେ ପବନ ଟିକିଏ ଦେଲେ ବହୁତ ବଢ଼ିଆ ଲାଗେ ମାନେ ତୁଳସୀ ଗଛ ବାସ୍ନାଟା ମାନେ ଘର ଯେମିତି ମହକି ଉଠେ ତୁଳସୀ ଗଛଟା ଆଉ ସେ ତୁଳସୀ ଗଛ ବି ବହୁତ ବହୁତ ଏବେ ହେଉଛି କ'ଣ ପାଇଁ ମାନେ ମଜା ହେଇଥିଲା ଅଳ୍ପ କିଛି ତାପରେ ଏବେ ବହୁତ ବହୁତ ଗଛ ମନକୁ ମନ ଉଠିଯାଉଛି ତା' କତିକି କତିକି ଉଠିକି ବହୁତ ହେଇଗଲା ଏଇ ତୁଳସୀ ଗଛ